ବ୍ଲାକ୍ ହୋଲ୍ ବିଷୟରେ ଆମର ବୁଝାମଣାର ସାମ୍ପ୍ରତିକ ସ୍ଥିତି ଏବଂ ଏହି କ୍ଷେତ୍ରରେ ସକ୍ରିୟ ଗବେଷଣାର ଗବେଷଣା ରହିଛି ଆକର୍ଷଣୀୟ ରହିଛି ତିନିହଜାର ପ୍ରକାଶ ପ୍ରକାଶ ବର୍ଷ ରହିଛି ଏହି ବ୍ଲାକ୍ ବ୍ଲାକ୍ ବ୍ଲାକ୍ ହୋଲ୍ ଥାଏ ସୌରମଣ୍ଡଳ ସୌରମଣ୍ଡଳ ଦଶ ଦଶ କରଡ଼ ଗାତ ଗାତ ମହଜୁଦ ଅଛି ଏହା ଏହା ବାହାରୁ କେବେ ବାହାରେ ବାହାରକୁ କେବେ ବାହାରେ ପାରୁନାହିଁ ଆମର ଗ୍ୟାଲେକ୍ସି ଇଏରେ ରହିଛି ବ୍ଲାକ୍ ହୋଲ୍ ଯଦି ପାଖରେ ଯଦି ପୃଥିବୀ ପଳାଇଯାଏ ତାହେଲେ ସେ ଟାଣି ନେଇ ଯାଇଥାଏ ପୃଥିବୀକୁ ମଧ୍ୟ ପୃଥିବୀରେ ରହୁଥିବା ବ୍ୟକ୍ତିମାନେ ଯଦି ବ୍ଲାକ୍ ହୋଲ୍ ପାଖରେ ଯାଆନ୍ତି ତାହେଲେ ପୃଥିବୀ ପୃଥିବୀରେ ଥିବା ଜୀବଜନ୍ତୁ କିମ୍ବା ବିଭିନ୍ନ ପ୍ରକାର ଗଛ ଲତା ମଧ୍ୟ ସେ ଭିତରକୁ ଟାଣି ହୋଇ ପଳାଇଯାଏ କାହିଁକିନା ବ୍ଲାକ୍ ହୋଲ୍ ବହୁତ ବଡ଼ ଥାଏ ଯାହାକି ଆମ ଆମକୁ ମଧ୍ୟ ସେ ତା ତା ଆଡ଼କୁ ଟାଣିନିିଏ ଓ ସେ ଗାତରେ ପଶାଇଥାଏ ଯାହାକି ବ୍ଲାକ୍ ହୋଲ୍ ବହୁତ କଳା ମାନେ ସେଠି ବହୁତ ବଡ଼ ଯାହାଦ୍ୱାରା ଆମେ ଆମେ ତାହାକୁ ଅନୁଭବ ମାନେ ସେ ଯଦି ଟାଣି ନିଏ ତାହେଲେ ଆମେ ଅନୁଭବ କରିଥାଉ କିପରିକି ମାନେ ସେଟା ପବନ ପବନ ଯେଉଁ ପ୍ରକାର ସେ ଟାଣି ନିଏ ଆମକୁ ଲାଗେ ଆମ ଜୀବନରୁ ମାନେ ଆମ ଶରୀରରୁ ଜୀବନ ବାହାରିଯାଏ ସେମିତି ପ୍ରକାର ସେ ଟାଣି ନିଏ ପୃଥିବୀ ତାହା ଯଦି ତାହା ହାବୁଡ଼ରେ ଯାହା ବିି ପଡ଼େ ତାହେଲେ ସେ ଏମିତି ବହୁତ ଟାଣି ନେଇଥାଏ ସେଟା ଟାଣି ନେବା ଦ୍ୱାରା ଆମର ପୃଥିବୀରେ ପୃଥିବୀରେ ଜୀବଜନ୍ତୁ ସେ କୋଳାହଳ ଭିତରକୁ ପଳାଇ ଯାଆନ୍ତି ଯାହାକି ଆମ ପୃଥିବୀରେ ବହୁତ ପ୍ରଭାବ ପଡ଼ିଥାଏ ପୃଥିବୀ ପୃଥିବୀ ଯଦି ପୃଥିବୀକୁ ସେ ବ୍ଲାକ୍ ହୋଲ୍ ଯଦି ଟାଣେ ନେଇଥାଏ କହିଲେ ଆମେ ଆମେ ଜୀବଜନ୍ତୁ ଛାଡ଼ ଆମେ ନିଜେ ମଧ୍ୟ ମରିଯାଇଥାଉ କାଇଁକିନା ସେ ବ୍ଲାକ୍ ହୋଲ୍ ବହୁତ ବଡ଼ ଥାଏ ତାହା ଦେଖିବାକୁ ବହୁତ ବଡ଼ ମାନେ ଆମେ ଏକ୍ସପେକ୍ଟ କରୁନଥିବୁ ସେମିତି ପ୍ରକାର ବହୁତ ବଡ଼ ଥାଏ ଏହାଦ୍ୱାରା ଆମ ବଡ଼ ବଡ଼ ଯା ମାନେ ସେଇଟା ମାନେ ପୃଥିବୀ ଯେପରି ବଡ଼ଥାଏ ତାହାଠୁ ଅଧିକ ବଡ଼ଥାଏ ସେଟା ଯାହାକି ଆମ ବ୍ଲାକ୍ ହୋଲ୍ ନାମରେ ନାମିତ ହୋଇଛି ସେଇଟା